ହଁ ତା'ପରେ ଯେଉଁ ମାନେ ପେଟ ବି ବଥା ହେଇଥାଉଛି ତା'ପରେ

ହଁ ହଁ ହଁ ଅଛି ଅଛି ହଁ ଅଛି ଆଚ୍ଛା ମେଡିସିନ୍ଟା ମାଗଣାରେ ଦେବେନା ଏମିତି ପଇସାରେ ଆଚ୍ଛା

ହଁ ହଁ ଠିକ୍ ଅଛି

ହଁ ଆଜ୍ଞା ଆଜ୍ଞା ଆଜ୍ଞା

ଆଚ୍ଛା ହଁ ଆଚ୍ଛା ହଉ

ହଁ

ହଁ ଠିକ୍ ହଁ ହଁ

ସେଇ ଯେଉଁ ମେଡିସିନ୍ଟା ହଁ ହଁ

ହଁ ହଁ ଆଜ୍ଞା ଟାଇମ୍ଟା କେତେ ଟିକେ କହି ଦେଇଥିଲେ ଭଲ ହେଇଥାନ୍ତା

ହଁ ହଁ ଠିକ୍ ଅଛି ହଁ